ଆମେ ହେଲୁ ଓଡ଼ିଆ ଓଡ଼ିଆ ଘରେ ଖାଇବା ଜିନିଷ କହିଲେ ବହୁତ ଭଲ ଭଲ ଜିନିଷ ଅଛି ଯେଉଁଟା ଦେହକୁ ଯେତେ ଭଲ ପାଟିକୁ ମଧ୍ୟ ସେତେ ସ୍ୱାଦ ଲାଗେ ଯେମିତିକି ଆମର ମାଣବସା ହୁଏ ସେଥିରେ ଅନେକ ପ୍ରକାର ଅଲଗା ଅଲଗା ପ୍ରକାର ପିଠା ହୁଏ ଭାତ ଡାଲି ବା ଡାଲମା ଖଟା କ୍ଷୀରି ଏମିତି ବହୁତ ସାରା ବ୍ୟଞ୍ଜନ ଅଛି ସେଥିରୁ ଆମର ଘରେ ସବୁବେଳେ ହଉଥିବା ବ୍ୟଞ୍ଜନ ଭିତରୁ ଯେଉଁଟା ହେଲା ଫାର୍ଷ୍ଟ ଆସିବ ସେଇଟା ହେଲା ଭାତ ଡାଲି ଆଳୁ ଚୋଖା ଦେନ୍ ତା'ପରେ ଅଲଗା ଅଲଗା ହେଇ ଥାଇପାରେ ଆମର ଯେଉଁ ସବୁ ପିଠା ରହିଲା ଚକୁଳି ପିଠା ପୋଡ଼ ପିଠା ମଣ୍ଡା ପିଠା ଛଣା ପିଠା କାକରା ପିଠା ଆରିସା ପିଠା ଏମିତି ବହୁତ ସାରା ପିଠା ଅଛି ଯାହା ଭିତରୁ ଯାହାକି ଖାଇବା ପାଇଁ ସେ ପାଟିକୁ ଯେତିକି ସ୍ୱାଦ ଦେହକୁ ମଧ୍ୟ ସେତେ ଭଲ ଆମ ପରିବାରରେ ବି ଏଇଟା ସବୁବେଳେ ପ୍ରଥା ଘରେ ସମସ୍ତେ ବନାନ୍ତି ସବୁ ତାକୁ ଆମେ ବି ଉପଭୋଗ କରୁ ଆମ ଘର ଲୋକ କରନ୍ତି ମୋ ଭାଇ ଭଉଣୀ ଆମ ରିଲେଟିଭ୍ସ ସମସ୍ତେ ଏହାକୁ ଉପଭୋଗ କରନ୍ତି ଆମ ଓଡ଼ିଶାର ଆଉ ଓଡ଼ିଆ ଲୋକଙ୍କର ସମସ୍ତ ବ୍ୟଞ୍ଜନ ସ୍ୱାସ୍ଥ୍ୟକର କିଛି ବି ଏମିତି ବ୍ୟଞ୍ଜନ ନାହିଁ ଯେଉଁଥିରେ କିି ଆମ ଦେହ ଖରାପ ହେଉଥିବ ବଟ୍ ଆମର ସବୁତକ ଖାଇଲା ପରେ ଦେହକୁ ଏନର୍ଜି ଆସେ ଏବଂ ଦେହ ଠିକ୍ ରୁହେ